ମୁଁ ବହୁତ ସମୟରେ ନୃତ୍ୟରେ ଭାଗ ନେଇଛି ସ୍କୁଲକୁ ଛାଡ଼ିଦେଲେ ଆମର ଯେଉଁ ଅନୁଷ୍ଠାନମାନ ହୋଇଥାଏ ଯେପରି କି ପଞ୍ଚୁକରେ ଅନୁଷ୍ଠାନମାନ ହୋଇଥାଏ କିମ୍ବା ଅନ୍ୟ କୌଣସି ପର୍ବ ଯେପରି କି ରଜରେ ଅନୁଷ୍ଠାନମାନ ହୋଇଥାଏ ମୁଁ ସେସବୁ ପର୍ବରେ ଭାଗ ନେଇଥାଏ ଏବଂ ନୃତ୍ୟ ପ୍ରଦର୍ଶନ କରିଥାଏ ଏଇ ଯେଉଁ ଆମ ସ୍କୁଲରେ ବି ମୁଁ ଯେବେ ଯେବେ ନୃତ୍ୟ ପ୍ରତିଯୋଗିତା ହୋଇଥାଏ ମୁଁ ନିଜର ନୃତ୍ୟ ପରିବେଷଣ କରିଥାଏ ସମସ୍ତଙ୍କୁ ଖୁବ ଆନନ୍ଦ ଦିଅ ସେ ଜିନିଷଟି ମୁଁ ପ୍ରଥମର ସ୍ଥାନର ଅଧିକାରୀ ମଧ୍ୟ ହୋଇଛି ଦ୍ୱିତୀୟ ତୃତୀୟ ମଧ୍ୟ ବି ହୋଇଛି ମୋ ନୃତ୍ୟ ସମସ୍ତଙ୍କୁ ବହୁତ ଭଲ ଲାଗେ ପ୍ରତିଯୋଗିତା ଛାଡ଼ କେବଳ ମନୋରଞ୍ଜନ ପାଇଁ ମଧ୍ୟ ମୁଁ ମୋ ନୃତ୍ୟକୁ ପରିବେଷଣ କରିଛି ସମସ୍ତଙ୍କୁ ସେଟା ଖୁବ ଭଲ ଲାଗେ ମୁଁ ନୃତ୍ୟ କେବେ କାହା ପାଖରୁ ଶିଖିନାହିଁ କିନ୍ତୁ ମୁଁ ନିଜେ ନିଜେ ଦେଖି ଦେଖି କରି ଏଇ ଚଳଚ୍ଚିତ୍ର ମାନଙ୍କରୁ କିମ୍ବା କୌଣସି ଅନୁଷ୍ଠାନରୁ ଶିଖିଅଛି ମୋତେ ଯେବେ ମୁଁ କୌଣସି ପ୍ରତିଯୋଗିତାରେ ଭାଗ ନିଏ ତ ପ୍ରତିଯୋଗିତାରେ ପୂର୍ବରୁ କରାଯାଉଥିବା ସଙ୍ଗୀତର ଚୟନ ଏବଂ ସେଇ ସଙ୍ଗୀତର ନୃତ୍ୟର ଅଭ୍ୟାସ ଏସବୁତକ କରିବା ପାଇଁ ବିଶେଷ ଏକ କୌତୁହଳର ଅନୁଭବ ହୋଇଥାଏ ତ ନୃତ୍ୟ ପରିବେଷଣ କରିବା ପୂର୍ବରୁ ଏକ ଡର ଯେଉଁ ନୃତ୍ୟ ପରିବେଷଣ କରିବା ପରେ ସମସ୍ତଙ୍କର ଉତ୍ସାହକୁ ଦେଖି ବହୁତ ଖୁସି ଏବଂ ନୃତ୍ୟରେ ମୋତେ କୌଣସି ସ୍ଥାନ ଅଧିକୃତ କରିବା ଫଳରେ ଯେଉଁ ପୁରସ୍କାରଟି ମିଳେ ତା'ପାଇଁ ଅତ୍ୟନ୍ତ ଖୁସିର ଅନୁଭବ ହୋଇଥାଏ ଏବଂ ଗର୍ବିତ ବି ଅନୁଭବ ହୁଏ ପୁଣି ସମସ୍ତେ ମୋ ପାଇଁ ବହୁତ ଖୁସି ହୁଅନ୍ତି